କନ୍ଧମାଳ ଜିଲ୍ଲାର ମୁଖ୍ୟ କୃଷି ଜାତ ଦ୍ରବ୍ୟ ହଉଛି ଧାନ ଏବଂ ହଲଦୀ ହଳଦୀରେ ଲୋକମାନେ କ'ଣ ନିଜ ପାଇଁ କିଛି ବର୍ଷସାରା ଖାଇବା ପାଇଁ ହଲଦୀ ରଖିଥାଆନ୍ତି ଆଉ ଯାହା ବଳିକି ଥାଏ ସେଇଟା ବାହାର ଦୁନିଆକୁ ପଠାଇ ଦିଅନ୍ତି ଏବଂ ସେଥିରେ ଯେଉଁ ପଇସା ମିଳେ ସେଇଥିରେ ନିଜର ଘର ଚଳାନ୍ତି ନିଜର ପିଲାଛୁଆଙ୍କୁ ପାଠ ପଢ଼ାନ୍ତି ଆଉ ଅନ୍ୟାନ୍ୟ ବହୁତ୍ କିଛି ସେଇଥିରେ ତାଙ୍କର ଘରର ସବୁ କାର୍ଯ୍ୟ କରିଥାଆନ୍ତି ଏବଂ ଧାନ ଧାନ ଧାନ ତାଙ୍କର ଫସଲ ଯେଉଁ ସେଇଟା ନିଜର ପରିବାର ପେଟ ପୋଷିବା ପାଇଁ ଲଗେଇଥାନ୍ତି ଏବଂ ସେଇଟା ଯଦି ଅଧିକ ହୋଇଥାଏ ସେ ଧାନ ମଧ୍ୟ ସେମାନେ ନିଜର ବର୍ଷକ ଖାଇବା ପାଇଁ ରଖନ୍ତି ଏବଂ ଯାହା ବଳିଥାଏ ସେଇଟାକୁ ମଧ୍ୟ ବାହାରେ ବିକି ଦେଇଥାଆନ୍ତି ଏବଂ ସେଇଥିରୁ ବି ଯେଉଁ ପଇସା ମିଳେ ସେଇଠି ନିଜର ଘର ଚଳାନ୍ତି ନିଜର ପୁଅ ଝିଅକୁ ପାଠ ପଢ଼ାନ୍ତି ଆଉ ଅନେକ କିଛି କାମ ମଧ୍ୟ କରନ୍ତି ସେଇ ପଇସାରେ ଏକା ସେଇଥିରେ ହିଁ ତାଙ୍କର ପେଟ ପୋଷଣ କରନ୍ତି